ମୋର୍ ଭାରତ୍ର ଲୋକ୍ମାନେ ଆଗ୍ରୁ ପୁରାତନ ଥିଲେ ତ ସେମାନେ ବହୁତ୍ ପ୍ରକାର୍ ଶାଢ଼ୀମାନେ ପିନ୍ଧୁଥିଲେ ଏବଂ ଶାଢ଼ୀ ପିନ୍ଧିଲା ପରେ ବି ସେମାନେ କୋଉଠିକି ଗଲେ ମାନେ ଓଢ଼ନାଟେ ଦେଇକିରି ଯାଉଥିଲେ ଓଢ଼ଣା ତାଙ୍କ ମୁହଁକୁ ଚାମ୍ପି ଦେଉଥିଲା ଏବଂ ଆଗକାଳର ବୁଢ଼ାମାନେ ବାପା ଅଜା ମାନେ ସମସ୍ତେ ଧୂତି ପିନ୍ଧି ବ୍ୟବହାର କରୁଥିଲେ ଆଉ ଏବେ ମଧ୍ୟ ବହୁତ୍ ଚାଲିଛି କି ସ୍ତ୍ରୀମାନେ ଶାଢ଼ୀ ପିନ୍ଧିକି ଓଢ଼ଣା ବି ମଧ୍ୟ ଦେଉନାହିଁ ତ କି ଶାଢ଼ୀ ପିନ୍ଧୁଛି କି ଜିନ୍ସ ପିନ୍ଧୁଛି କି ଟି ସାର୍ଟ ପିନ୍ଧୁଛନ୍ତି ତ ସେଇ ଆଗକୁ ପୁରାତନ କାଲର୍ ବହୁତ୍ ଭଲ ଥିଲା ବହୁତ୍ ପସନ୍ଦ୍କେ ବି ଲାଗୁଥିଲା ଆମ ଭାରତ୍ରେ ଆଉ ଏବେ ମଧ୍ୟ ବହୁତ୍ ଚେଞ୍ଜ୍ ହେଇଯାଇଛିି ବହୁତ୍ ପରିବର୍ତ୍ତନ ହେଇଯାଇଛି କି ଗୋଟେ ସ୍ତ୍ରୀ'ର କର୍ତ୍ତବ୍ୟ ସେମାନେ କରୁନାହାନ୍ତି ତ ସେଇ ପୁରାତନର କଥା ଆମେ ଚାଲିଚଳନ ବ୍ୟବହାର କରିବା ଚଳିବା ଉଚିତ୍ କିନ୍ତୁ ସେଇଟା ଆମ ସ୍ତ୍ରୀ କିମ୍ବା ଆମ ଅଜା ବାପା କେହି ସେହି ଚଲୁନାହାନ୍ତି ସେଇଟାକୁ ଦେଖି ଆଗ ପୁରାତନର ଏଥିପାଇଁ ମୁଁ କହୁଛି ଯେ ଆମେ ଆଗରୁ ଚାଲିଚଲଣି ବ୍ୟବହାର କରି ଚାଲିବା ତ ବହୁତ ଭଲ ହେବା ତ ଏବେ ମଧ୍ୟ ଆମେ ସମସ୍ତେ ଭଲ ପୋଷାକ ବ୍ୟବହାର କରୁନାହିଁ କି କାହାର ପସନ୍ଦ ବି ଆସୁନାହାନ୍ତି ସମସ୍ତେ ବହୁତ ନେଗେଟିଭ୍ ଲୟରେ ଦେଖୁଛନ୍ତି ଆଗକାଳର ଲୋକମାନେ କେମିତି ପୋଷାକ ବସ୍ତ୍ର ବ୍ୟବହାର କରୁଥିଲେ ଏବଂ କେମିତି ଫେସନ୍ଫାସନ୍ ହେଇ କୋଉଠିକି ଗଲେ ଯାଉଥିଲେ ଏବେ ମଧ୍ୟ ବହୁତ ଚେଞ୍ଜ୍ ହେଇଗଲାଣି ବହୁତ୍ ଖରାପ୍ ଲୟରେ ଦେଖିବାକୁ ମିଲୁଛିି ତ ଆମେ ଆଗରୁ ପୁରାତନ କଥାବାର୍ତ୍ତା ମାନି ଆମେ ଚଲିବାକୁ ଉଚିତ୍ ଚଳିବା ପାଇଁ ତ ଆମେ ସେଟା ଚଲ୍ବା ମୁଁ ମୁଁ ମଧ୍ୟ ଶାଢ଼ୀ ପିନ୍ଧିକି ଯୋଉଠିକି ଗଲେ ଓଢ଼ଣା ଦେଇକି ମୁଁ ଯାଏ